ମୁଁ ମୋର ଯୋଗ ଗୁରୁ ଭାବେ ରାମଦେବ ବାବାଙ୍କୁ ମୁଁ ମୋର ନିଜର ଯୋଗ ଗୁରୁ ଭାବେ ମାନି ନେଇଛି କାରଣ ସେ ଯୋଉ ଯୋଗଗୁଡ଼ିକ ଶିଖାନ୍ତି ତ ସେଥିରେ ମୋତେ ଭଲ ଲାଗୁଛି ଭଲ ଲାଗୁଥିବାରୁ ମୁଁ ତାଙ୍କୁ ମୋର ଯୋଗ ଗୁରୁଭାବରେ ମାନେ ଭାବି ଦେଇଛି ତାଙ୍କେ ବହୁତ ପ୍ରକାର ଯୋଗ ଶିଖାନ୍ତି ଅନୁଲୋମ ବିଲୋମ ଏହି ଏହିପରି କେତେଗୁଡ଼ିଏ ସୁୂର୍ଯ୍ୟ ନମସ୍କାର ଏହିପରି କେତେ ଗୁଡ଼ିଏ ଯୋଗ ହଁ ଶିଖେଇଛନ୍ତି ତ ମୁଁ ସେଗୁଡ଼ିକ ଶିଖି ମୋ ଦେହକୁ ଫୁର୍ତ୍ତି ଲାଗୁଛି ଯେହେତୁ ସେଥିପାଇଁ ମୁଁ ଯୋଗ କରିବା ଷ୍ଟାର୍ଟ କରିଦେଇଥିଲି ମୁଁ ଯୋଗ କରିବା ସଙ୍ଗେ ସଙ୍ଗେ ମୁଁ ମୋର ପରିବାର ଲୋକଙ୍କୁ ବି ଯୋଗ ଶିଖାଉଛି ପରିବାର ଲୋକ ବି ଏହି ଯୋଗଗୁଡ଼ିକ ଶିଖି ବହୁତ ଖୁସି ହୋଇଛନ୍ତି ମୋ ମୁଁ କେତେ ଗୁଡ଼ିଏ ଯୋଗକୁ ଶିଖି ଘରେ ଶିଖେଇ ଥିବାରୁ ଲୋକ ଆମ ଘର ବି ରାମଦେବ ବାବାଙ୍କୁ ଯୋଗ ଗୁରୁ ଭାବେ ମାନି ନେଇଛନ୍ତି